ହଁ ଆମେ ଅର୍ଡ଼ର୍ ଖାଇବା ରେଷ୍ଟୁରାଣ୍ଟ୍ ଖାଦ୍ୟ ଆମେ ଅର୍ଡ଼ର୍ କରିଥାଉ ଯାହାକି ଆମ ଜୋମାଟ ଦ୍ୱାରା ଆମ ଜମାଟୋ ଭାଇମାନେ ଆମ ପାଖରେ ଖାଦ୍ୟ ପହଞ୍ଚାଇଥାନ୍ତି ଏବଂ ସେଇ ବିଷୟରେ ଆମେ ଖାଦ୍ୟ ବିଷୟରେ ଜାଣିବା ପାଇଁ ଆମେ ତାଙ୍କୁ ମ୍ୟାନେଜର୍ କିମ୍ବା ରେଷ୍ଟୁରାଣ୍ଟ୍ର ସର୍ଭିସ୍କୁ ଫୋନ୍ କରି ଆମେ ପଚାରେ ବୁଝିଥାଉ କି ଖାଦ୍ୟ କିପରି କେତେବେଳେ ଆସିବ କେଉଁ ସମୟରେ ଆସିବ ଏବଂ କେତେ କେତେ ସମୟ ଲାଗିବ ପହଞ୍ଚିବା ପାଇଁ ଏହି ସବୁ ବିଷୟରେ ଆମେ ତାଙ୍କୁ ସର୍ଭିସ୍କୁ ଫୋନ୍ କରି ପଚାରିଥାଉ ଏବଂ ସେଇ ଡେଲିଭରି ବଏ ମାନେ ଆମେ ପାଖକୁ ପହଞ୍ଚିବା ସମୟରେ ଠିକ୍ ସମୟରେ ପହଞ୍ଚିଥାନ୍ତି କି ନାହିଁ କି କ'ଣ ହୋଇଥାନ୍ତି ସେଇ ଅସୁବିଧା ଅସୁବିଧା ବିଷୟରେ ମଧ୍ୟ ଆମେ ସେଇ ସର୍ଭିସ୍କୁ କଲ୍ କରିକି ଆମେ ପଚାରି ବୁଝିଥାଉ କାହିଁକିନା ଖାଦ୍ୟ ଡେରି ହେବା ସମୟ ସମୟ ଯୋଗୁଁ ଆମେ ଖାଦ୍ୟ ଖାଇପାରୁ ନଥାଉ କିମ୍ବା ଖରାପ ହେଇଥାଇପାରେ କୌଣସି ଅସୁବିଧା ମଧ୍ୟ ହେଇଥାଇପାରେ ସେଥିପାଇଁ ଆମେ ସେ ସେସବୁ ଜାଣିବା ପାଇଁ ଆମେ ମ୍ୟାନେଜର୍ କିମ୍ବା ସେଇ ରେଷ୍ଟୁରାଣ୍ଟ୍ର ସର୍ଭିସ୍କୁ ଫୋନ୍ କରି ଆମେ ତାଙ୍କ ବିଷୟରେ ତଥ୍ୟ ଜାଣିଥାଉ ଏବଂ ଏହି ଖାଦ୍ୟ ଆମ ପାଖରେ ଠିକ୍ ସମୟରେ ପହଞ୍ଚିବା ପରେ ହିଁ ଆମେ ତାଙ୍କୁ ବିଲ୍ଟା ପେମେଣ୍ଟ୍ କରିଥାଉ ଆମେ ଏଇ ଏହା ମଧ୍ୟ ପଚାରିଥାଉ କି ବିଲ୍ ତାଙ୍କ ଦ୍ୱାରା ପେମେଣ୍ଟ୍ କରିବୁ ନା ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ କୌଣସି ମାଧ୍ୟମ ଦ୍ୱାରା କୌଣସି ଲିଙ୍କ୍ ଦ୍ୱାରା ଆମେ ପେମେଣ୍ଟ୍ କରିଥାଉ ଏ ଏହି ସମୟ ଏହି ବିଷୟରେ ମଧ୍ୟ ଆମେ ସେ ରେଷ୍ଟୁରାଣ୍ଟ୍ରୁ ମ୍ୟାନେଜର୍ କିମ୍ବା ସେ ସର୍ଭିସ୍ ବଏକୁ ସମସ୍ତଙ୍କୁ ଆମେ ପଚାରି ବୁଝିଥାଉ ଏହିସବୁ ବିଷୟରେ ପଚାରିବା ବୁଝିବା ପଚାରି ବୁଝିବା ଦ୍ୱାରା ହିଁ ଆମେ ଖାଦ୍ୟକୁ ଅର୍ଡ଼ର୍ କରିଥାଉ ଏବଂ ଗ୍ରହଣ କରିଥାଉ କାହିଁକିନା ଖାଦ୍ୟ ଅନେକ ସମୟରେ ଲେଟ୍ ମଧ୍ୟ ଆସିବାରେ କିମ୍ବା ଶୀଘ୍ର ବିଷୟ ଆସିପାରେ କିମ୍ବା ଠିକ୍ ସମୟରେ ମଧ୍ୟ ଆସିପାରେ ସେଥିପାଇଁ ସେଥିପାଇଁ ଆମେ ଆମେ ସର୍ଭିସ୍ ବଏକୁ ଆମେ କଲ୍ କରିକି ରେଷ୍ଟୁରାଣ୍ଟ୍ର ମ୍ୟାନେଜର୍କୁ କଲ୍ କରିକି ଆମେ ସେଇ ସବୁ ବିଷୟରେ ଆମେ ତଥ୍ୟ ଜାଣିଥାଉ